ନିଜ ବଗିଚାରେ ଆମେ ଯେଉଁ କାମ କରୁଛୁ ସେତେବେଳେ ଆମ ନିଜ ବଗିଚାକୁ ଆମେ ସଫା ସୁତୁରା ନ ରଖିଲେ ତ ହେବ ନାହିଁ ପ୍ରଥମେ ସଫା ସୁତୁରା କଲାପରେ ହିଁ ଆମେ ଗଛ ଲଗେଇଥାଉ ଆଉ ସେଥିମଧ୍ୟରେ ଯେଉଁ ଆମେ ସଫା ସୁତୁରା କରୁ ସେଥିରେ ମଶା ପୋକ ଅନ୍ୟାନ୍ୟ ଚାଟି ପିମ୍ପୁଡ଼ି ବିଭିନ୍ନ ପ୍ରକାର ଆମର ତାଙ୍କୁ କାମୁଡ଼ିଥାନ୍ତି ଆମର ଦେହର ମାନେକି ଫଳି ମଶା କାମୁଡ଼ିଲେ ଯେମିତି ଫଳି ଯାଏ ସେମିତି ଫଳି ବି ଯାଉଛି ଆମେ ସେ ତାକୁ ଭୟ ନାହିଁ ମଶାକୁ ଭୟ ନାହିଁ ସିଏ ପୋକକୁ ଭୟ ନାହିଁ ଆମର ସବୁବେଳେ ଆମ ପରିବାର ପରିବାରର ସେ ପରିବାର ମାନେ ପରିବା ପାଇବା ପାଇଁ ହିଁ ସେ ପରିବାରକୁ ବଞ୍ଚେଇବା ପାଇଁ ପରିବା ପାଇବା ପାଇଁ ହିଁ ଆମେ ପରିବାରରେ ରହିଥାଉ ଆଉ ସେସବୁକୁ ମଶାକୁ ଦେଖୁନା ନା ପୋକକୁ ଦେଖୁନା ଆମେ ଆମ ପରିବା କେମିତି ଭଲ ହେବ ଆମ ପରିବା କେମିତି ଆମେ ଦୁଇ ପଇସା ଉନ୍ନତି କରି ପାଇବା ଆମେ ଭଲ ପରିବାଟି କେମିତି ପାଇବା କି ଭଲ ଫଳ ଆମର କେମିତି ହେବ ସେଥିପାଇଁ ଆମେ ସବୁବେଳେ ବଗିଚାରେ କାମ କରିଥାଉ ନାଁ ମାଛି ମଶା ଆମ ଦେହର କାମୁଡ଼ି ଦେଲେ ବି ଆମେ ସହି ସମ୍ଭାଳି ବହୁତ କଷ୍ଟରେ ଆମେ ସେ ଜାଗାରେ ରହିକି ଆମେ ସେ ଜାଗାରେ କାମ କରୁ ଆଉ ଏଥିରେ ମଶା ମାଛି ଔଷଧ ଯଦି ସରକାର ଯଦି କିଛି ଉନ୍ନତିମୂଳକ କାର୍ଯ୍ୟ ପାଇଁ ଚାଷୀକୁ ଦିଅନ୍ତି ତାହେଲେ ବି ଆମେ ଖୁସିରେ ତାହା ଆମେ ଆମ ବଗିଚାରେ କିଛି ଲଗାଇ ଆମେ ମଶା ମାଛି ମାରି ଆମେ ଫଳ ଶସ୍ୟ ଆମେ ଆଦାୟ କରନ୍ତୁ ଯାହା ଫଳରେ ଆମେ ଉନ୍ନତି ଆହୁରି ହେଇତା